ଆଜିକାଲି ପରିବହନ ହେଉଛି ବସ୍ ଟ୍ରକ୍ ଟ୍ରେନ ଉଡ଼ାଜାହାଜ ବ ଟ୍ରେ ଟ୍ରେନ୍ ଦ୍ୱାରା ଟିକେ ଜଲ୍ଦି ଯାଇପାରିବାରୁ ଉଡ଼ାଜାହଜଟା ଉଡ଼ାଜାହାଜ ଦ୍ୱାରା ବେଶା ଆଉଟିକେ ଜଲ୍ଦି ଯାଇପାରୁ ବସ୍ ଦ୍ୱାରା ଟିକେ ଲେଟରେ ଯାଇପାରୁ କିନ୍ତୁ କିନ୍ତୁ ଏହାର ଉଡ଼ା ଉଡ଼ାଜାହଜର ଦରମା ଅଧିକ ହୋଇଥାଏ ହେଲେ ବେଶ ଆଉ ଟ୍ରେନ ଦରମା ଆଉ ଟିକେ କମ ହୋଇଥାଏ ବସ୍ ଦରମା ଆଉ ଟିକେ କମ ହୋଇଥାଏ ଏହା ଏହାର ଏହାର ଏହାର ବ ବସ୍ ଦ୍ୱାରା ଆମେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାର ଯାଇପାରିଥିବା ସୁବିଧାରେ ସୁଯୋଗାରେ ଯାଇପାରିଥାନ୍ତୁ ଆଉ ଟ୍ରେନ ଦ୍ୱାରା ଆଉ ଅନ୍ୟ ଜାଗାକୁ ସୁବିଧାରେ ଜଲ୍ଦି ଯାଇ ଯାଇପାରନ୍ତୁ ଆଉ ଉଡ଼ାଜାହଜ ଉଡ଼ାଜାହଜ ଦ୍ୱାରା ଅନ୍ୟ ଜାଗାକୁ ସୁବିଧାରେ ଯାଇ ପା ପାରନ୍ତୁ ଓ ବସ୍ ଦ୍ୱାରା ଆଉ ଟିକେ ଲେଡଟରେ ଯାଇପାରନ୍ତି କିନ୍ତୁ ଆଗ ଆଗକାଳରେ ଯାଇପାରନ୍ତି ନାହିଁ ଏହା ଏହାଦ୍ୱାରା ଲୋକମାନଙ୍କର ସୁବିଧା ସୁଯୋଗ ଦେଇପାରନ୍ତି ଏହାଦ୍ୱାରା ଲୋକମାନଙ୍କର ସୁବିଧା ସୁଯୋଗ ଦେଇପାର ନ୍ତି